ଆମର ଅଞ୍ଚଳରେ ଆମେ ସବୁ ପ୍ରକାର ଫସଲ ଚାଷ କରୁ ଯେମିତି ଧାନରୁ ଚାଉଳ ହୁଏ ଜ୍ୟେଷ୍ଠ ମାସରେ ଧାନ ବୁଣା ହୁଏ ଆଷାଢ଼ ମାସରେ ରୁଆ ହୁଏ ଧାନ ଚାରିମାସ ହୁଏ ତା'ପରେ ଫଗୁଣ ମାସରେ ମୁଗ ହୁଏ ଧାନ କଟା ସରିଲା ପରେ ମୁଗ ହୁଏ ବୈଶାଖ ମାସରେ ମୁଗ ଉପୁଡ଼ା ଯାଏ ବିରି ଚୈତ୍ର ମାସରେ ହୁଏ ସେତିକିବେଳେ ହୁଏ ଡାଲି ଜାତୀୟ ଫସଲ ହେଲା ଝୋଟ ଆମର ଜ୍ୟେଷ୍ଠ ମାସରେ ହୁଏ ଭାଦ୍ରବ ମାସରେ କଟାଯାଏ କାର୍ତ୍ତିକ ମାସରେ ପନିପରିବା ଚାଷ ହୁଏ ଆମର କୋବି ଆଳୁ ବାଇଗଣ ବିଲାତି ଭେଣ୍ଡି ଆଦି ଚାଷ ହୁଏ ଆଉ କାର୍ତ୍ତିକ ମାସରେ ମୂଳା ବିନ୍ ମଟର ଛୁଇଁ ଆଉ ପିଆଜ ଏଗୁଡ଼ା ସବୁ ମିଳିଥାଏ ଚାଷ ହୁଏ ମାର୍ଗଶିର ମାସରେ ମାର୍ଗଶିର ମାସରେ ଆମର ଧାନ ନୂଆ ଧାନ ହୁଏ ଧାନ ମାର୍ଗଶିର ଠାରୁ ପୌଷ ମାଘ ଏ ତିନିମାସ ଧାନ କଟାକଟି ଆଦି ଫସଲ ହୁଏ ଧାନରୁ ଆମେ ବିଭିନ୍ନ ପ୍ରକାର ଚାଉଳ ସବୁ ପ୍ରକାର ଚାଉଳ ଅରୁଆ ଉଷୁନା ଏମିତି ପାଇଥାଉ